ମୁଁ ମନେ ରଖିଥିବା ପାଞ୍ଚଟି ତାରିଖ ହେଉଛି ଚାରି ନା ଚଉଦ ଚାରି ଦୁଇ ହଜାର ତେଇଶି ଦୁଇ ଦୁଇ ଦୁଇ ହଜାର କୋଡ଼ିଏ ଆଠ ଆଠ ଦୁଇ ହଜାର ଏକୋଇଶି ଏକତିରିଶ ବାର ଦୁଇ ହଜାର ଏକୋଇଶି କୋଡ଼ିଏ ଦଶ ଦୁଇ ହଜାର ତେଇଶି